ଆମ ଭାରତ ହେଉଛି ଗୋଟେ ଗଣତନ୍ତ୍ର ରାଷ୍ଟ୍ର ତେଣୁ ସେ ସବୁ ପରମ୍ପରାକୁ ଆପଣେଇ ନେଇଛି ତ ଆମ ଭାରତରେ ସବୁ ସାଂସ୍କୃତିକ ପରମ୍ପରା ବହୁତ ଭଲ ଭାବରେ ପ୍ରଚଳିତ ହେଉଛି ସେଭଳି ଯୌଥ ପରିବାର ଯେଭଳି ଭାବରେ ଆମ ପରିବାରରେ ଭାରତରେ ସବୁ ପରିବାର ମି ମିଳିମିଶି ରହିଥାନ୍ତି ଯେପରି ବାପା ଭାଇ ଦାଦା ଖୁଡ଼ି ଭାଇ ଭଉଣୀ ସମସ୍ତେ ମିଳିମିଶି ରହିଥାନ୍ତି ଆଉ ବଡ଼ମାନଙ୍କୁ ସମ୍ମାନ ସମସ୍ତେ ଦିଅନ୍ତି ଛୋଟମାନେ ଛୋଟମାନେ ବଡ଼ମାନଙ୍କୁ ଯେପରି ଭାବରେ ସମ୍ମାନ ଦିଅନ୍ତି ବଡ଼ମାନେ ମଧ୍ୟ ସେହିପରି ଭାବରେ ସ୍ନେହ କରନ୍ତି ଛୋଟମାନଙ୍କୁ ଆଉ ସବୁପ୍ରକାର ସାଂସ୍କୃତିକ ପରମ୍ପରା ଆମର ଏଠି ପ୍ରଚଳିତ ହେଉଛି ଗୁରୁ ପୂର୍ଣ୍ଣିମାରେ ମାନେ ଗୁରୁମାନଙ୍କୁ ସମ୍ମାନିତ କରାଯାଏ ପିଲାମାନେ ଗୁରୁ ଦିବସ ପାଳନ କରନ୍ତି ଆଉ ଗୁରୁମାନଙ୍କୁ ପାଦରେ ମୁଣ୍ଡ ଛୁଇଁ ପ୍ରଣାମ କରନ୍ତି ସେମାନଙ୍କୁ ବିଭିନ୍ନ ପ୍ରକାର ଭେଟି ପ୍ରଦାନ କରନ୍ତି ସେମାନଙ୍କ ପାଖରୁ ଆଶୀର୍ବାଦ ଗ୍ରହଣ କରନ୍ତି ଆଉ ଏହା କୌଣସି ମାନେ ବହୁତ ଅନାଦିକାଳରୁ ଏହା ଚାଲି ଆସିଛି ଏବଂ ଏବେ ମଧ୍ୟ ଚାଲିଛି ଏବଂ ସାଂସ୍କୃତିକ ପରମ୍ପରାରେ ଆମ ଭାରତ ଏକ ସବୁଠୁ ପ୍ରମୁଖ ରାଷ୍ଟ୍ର ସବୁ ରାଷ୍ଟ୍ର ମଧ୍ୟରେ ଆମ ଭାରତ ସବୁଠୁ ପ୍ରମୁଖ ରାଷ୍ଟ୍ର ଆଉ ପିତୃପୁରୁଷଙ୍କୁ ଶ୍ରାଦ୍ଧ ମଧ୍ୟ ଏଇଠି ବହୁତ ଭଲ ଭାବରେ ହୁଏ ପରିବାର ଘର ମାନଙ୍କରେ ସବୁ ବର୍ଷ ଦୀପାବଳି ଦିନ ଶ୍ରାଦ୍ଧ ହୋଇଥାଏ ପିତୃପୁରୁଷମାନଙ୍କର ଆଉ ଯେଉଁଟାକି ଅନ୍ୟ ଦେଶରେ ବା ଅନ୍ୟ ରାଷ୍ଟ୍ରରେ ହୁଏନାହିଁ ଆଉ ସମସ୍ତେ ପିତୃ ପୁରୁଷ ମାନଙ୍କୁ ଶ୍ରାଦ୍ଧ କରନ୍ତି ଯଦ୍ୱାରା ପରିବାରର ମଙ୍ଗଳ ହୋଇଥାଏ ଆଉ ଅନ୍ୟ ରାଷ୍ଟ୍ର ଭଳି ଆମର ଏଠାରେ ଲଭ୍ ମ୍ୟାରେଜ ପ୍ରାୟ ହୁଏନି ପ୍ରାୟ ଆରେଞ୍ଜ୍ ମ୍ୟାରେଜ ହୁଏ ଯେଉଁଟାକି ବାପା ମାନଙ୍କର ବାପା ମା ମାନଙ୍କର ସହମତି ଦ୍ୱାରା ହିଁ ମ୍ୟାରେଜ ହୋଇଥାଏ ଯଦ୍ୱାରା କି ପିଲାମାନେ ଭଲରେ ରୁହନ୍ତି ଏବଂ ସେମାନଙ୍କର ସଂସାର ମଧ୍ୟ ଭଲରେ ରୁହେ ଏବଂ ସବୁ ରାଷ୍ଟ୍ରଠାରୁ ଆମ ଭାରତ ସବୁଠାରୁ ଭିନ୍ନ ତେଣୁ ଆମ ଭାରତ ଏକ ସମସ୍ତ ସାଂସ୍କୃତିକ ପରମ୍ପରା ଦ୍ୱାରା ଆମ ଭାରତ ବହୁତ ଅଧିକ